ମୋ ପରିବାରରେ ମୋ ବୋଉ ଭାଇ ଭଉଣୀ ଏବଂ ମୁଁ ଆମେ ଚାରିଜଣ ଘର ପରିବାରରେ ଅଛନ୍ତି ଏବଂ ମୋ ଭଉଣୀ ଜଣେ ମ୍ୟରେଡ଼୍ କରି ସାରିଲଣି ଏବଂ ମୋ ଭାଇ ଜଣେ ଗଭର୍ଣ୍ଣମେଣ୍ଟ୍ ଏମ୍ପ୍ଲୋଇ ଏବଂ ସେ ମଧ୍ୟ ନିଜର ପରିବାର ଅଛି ଏବଂ ସେ ଜ ମ୍ୟାରେଜ୍ କରିସାଇଲଣି ଏବଂ ତା'ର ଗୋଟିଏ ପୁଅ ମଧ୍ୟ ଅଛି ଏବଂ ମୋ ସାଙ୍ଗମାନଙ୍କ ସହିତ ମୁଁ ବହୁତ ମିଶେ ତ ମୋ ସାଙ୍ଗମାନଙ୍କ ଭିତରେ ସବୁଠୁ ମୁଁ କ୍ଲୋଜ୍ ମିଶେ ମୁନା ଲିପୁ ଆଉ ମୁକେଶ ଏପରି ଅନେକ ସାଙ୍ଗ ଅଛନ୍ତି ଯାହାଦ୍ଵାରା ମିଶିକି ମୋତେ ଟାଇମ୍ ସ୍ପେଣ୍ଡ୍ କରିବାକୁ ଭଲ ଲାଗେ ଏବଂ ଏଞ୍ଜୟମେଣ୍ଟ୍ ବି ମୁଁ ତାଙ୍କ ସହ ମିଶିଲା ମାନେ ଏଞ୍ଜୟମେଣ୍ଟ୍ କରେ ଏବଂ ଏପରି ଅନେକ କାମ କରିବା ଦ୍ୱାରା ମୋତେ ଏଇ ଖୁସି ମିଳିଥାଏ ଏବଂ ଏଇ ଏହାଦ୍ୱାରା ମୋର ଟାଇମ୍ ସ୍ପେଣ୍ଡ୍ ହୋଇଥାଏ ଆଉ